ଦହିବରା ବାଲା ତ ଅଁ ହଁ ଦହିବରା ପ୍ଲେଟ୍ କେତେ ନଉଛନ୍ତି ଆ ଏତେ କ'ଣ ନଉଛନ୍ତି ଆମର ଦୁଇଶହ ପିସ୍ ଦୁଇଶହ ପ୍ଲେଟ୍ ଦରକାର ଟିକିଏ କମ୍ କରିବେନି ନା ମ ଏତେ ପ୍ଲେଟ୍ ଆଣିବୁ ଆଉ ଟିକେ କମାଇବନି ରେଟ୍ କମାଇବେ ନା ମୁଁ ଦୁଇଶହ ପ୍ଲେଟ୍ ଦରକାର ଅକେଜନ୍ ଅକେଜନ୍ ଅଛି ଏ ଅକେଜନ୍ ଅଛି ତ ସମସ୍ତେ ଆମର ସମସ୍ତେ କହିଲେ ଯେ ସେଇଟି ଭଲ ହୁଏ ସେଇ ମାର୍କେଟ୍ରେ ଯେଉଁ ଗୋପବନ୍ଧୁ ଛକରେ ଭଲ ହୁଏ ଦହିବରା ସେଇ ମାର୍କେଟ୍ଟା ଭଲ ମାର୍କେଟ୍ ଆଉ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କଲି କେତେ କଷ୍ଟରେ ନମ୍ବର୍ କଲେକ୍ଟ କରିକି ଫୋନ୍ କରିଛି ଅଳ୍ପ କିଛି ବୋଲି ସେଇଟା କହିଲେ ହେବ ନା ରେଟ୍ କଟାଇକି ଯାହା କରିବୁ ସମସ୍ତେ ତ କହୁଛନ୍ତି ସମସ୍ତେ ତ କହୁଛନ୍ତି ପୁରା ଦହିବରାରେ ଫେମସ୍ ବୋଲି ଆମର ସବୁ ଆମର ରିଲେଟିଭସ୍ ଆମର ରିଲେଟିଭସ୍ ସବୁ ଯାଆନ୍ତି ତ ଯେଉଁ ଆପଣଙ୍କ ପାଖକୁ ଯାଆନ୍ତି ଦହିବରା ଖାଇଆପାଇଁ ଆଉ ସେଇଠି ପୁରା ବି ଫେମସ୍ ହେଇଯାଇଛନ୍ତି ଆପଣ ଆଉ ସେଇଥିପାଇଁ ମୁଁ କହିଲି ଦେଖିବା ଟିକିଏ ରେଟ୍ ଭାଇ କାଳେ ରେଟ୍ କମାଇବେ କ'ଣ ଆଉ ଦେଖିଲାବେଳକୁ ରେଟ୍ କମଉନାହାଁନ୍ତି ଆଉ ଆଣିବୁ କେମିତି ଆଉ କ'ଣ କରିବୁ ଆମର କୋଡ଼ିଏ ତାରିଖ ଦରକାର ଆଉ ଫେବୃଆରୀ କୋଡ଼ିଏ ଦେଇପାରିବେ ତ ହଉ ତାହେଲେ ହଉ ହେଲା ଆଉ କାଟନ୍ତୁ ଟିକିଏ ରେଟ୍ କାଟିବେ ଆମର ଦେଇପାରିବେ ତ ସେ ପର୍ଯ୍ୟନ୍ତ କୋଡ଼ିଏ ତାରିଖ ଭିତରେ କୋଡ଼ିଏ ତାରିଖ ଦିନ କୋଡ଼ିଏ ତାରିଖ ସନ୍ଧ୍ୟାବେଳକୁ ଦରକାର ଛଅଟା ବେଳକୁ ଆଉ ଠିକ୍ଠାକ୍ ଦେଇପାରିବେ ତ ଠକିବେନି ତ ହଁ ଠକିବେନି ଆଡ଼ଭାନ୍ସ ପଠାଇଦେବି ନା ସେଇଦିନ ଦେଲେ ଚଳିବ ନା କ'ଣ ଆଉ ତାହେଲେ ସେ ଦିନ ଯାଇକି ଛଅଟାବେଳକୁ ଆମର ପିଲା ଯିବେ ଗଲେ ଯାଇକି ଆଣିବେ ଆଉ ଠିକ୍ଠାକ୍ ଦେବେ ଠକିବେନି ଠକିବେନି ଠିକ୍ଠାକ୍ ଦେବେ ଆଉ ହଁ ଠିକ୍ଠାକ୍ ଠିକ୍ଠାକ୍ ଦେଲେ ନ ଠକିଲେ ଆମେ ଆଉ କେବେ ବି ସୁଦ୍ଧା ସବୁବେଳେ ଆମର ହଉ ତାହେଲେ ହଉ ଠିକ୍ ଅଛି ରଖୁଛି ତାହେଲେ